ହଁ ମୁଁ ଏକ କମ ହସେଇବା ପୁସ୍ତକ ପଢ଼ିଅଛି ଯାହାକୁ ମୁଁ ଯାହାକି ମୋତେ ଜୋରେ ହସାଇଥିଲା ସେ ପୁସ୍ତକ ହେଉଛି ନଟିଆ କମେଡ଼ି ପୁସ୍ତକ ଏବେ ଯାହାକି ୟୁଟ୍ୟୁବ୍ରେ ଦେଖିବା ସହିତ ଏବେ ତ ଏବେ ତା'ର ପୁସ୍ତକ ମଧ୍ୟ ବାହାରିଲାଣି ଅ ସେହି ପୁସ୍ତକରେ କ ହସେଇବା ଜିନିଷ ସହିତ ବିଭିନ୍ନ ପ୍ରକାରର ଆମକୁ ଜିନିଷ ଉପଦେଶ ଉପଦେଶ ସମ୍ବନ୍ଧୀତ ଜିନିଷ ମିଳିଥାଏ ଯାହାକି ଆମକୁ କିଛି ଶିକ୍ଷା ମଧ୍ୟ ମିଳିଥାଏ ଯାହାକୁ ଛୋଟ ଛୋଟ ପିଲାମାନେ ପଢ଼ିବା ସହିତ ତାଙ୍କୁ ହସେଇଥାନ ହସେଇଥାଏ ଏବଂ ବହୁତ ସାରା କିଛି ଜିନିଷ ଛୋଟ ଛୋଟ ପିଲାମାନଙ୍କୁ ଶିଖେଇଥାନ୍ତି ଆଉ ସେହି ପୁସ୍ତକରେ ଯାହା ଥିଲା ମୋତେ ହସେଇଥିଲା ହେଉଛି ଦୁଇଜଣ ସାଙ୍ଗ କଥାବାର୍ତ୍ତା ଜେଜେ ନାତୀଙ୍କ କଥାବାର୍ତ୍ତା ସାଙ୍ଗ ସାଥୀମାନଙ୍କର ଝଗଡ଼ା ସାଙ୍ଗ ସାଥୀମାନଙ୍କର ହସ ମଜା ମସ୍ତି ସେସବୁ ମୋତେ ହସାଇଥିଲା